ଆମେ ତିରିଶ ବର୍ଷ ତଳକୁ ଗଲେ ଦେଖିବା ଟେଲି ଯୋଗାଯୋଗର ବ୍ୟବସ୍ଥା ବହୁତ କମ ଥିଲା ସେତେବେଳେ ଗାଁମାନଙ୍କୁ ଆସିବାରେ ଗୋଟେ ଖୁଣ୍ଟ ପଡ଼ୁଥିଲା ଗୋଟେ ଲ୍ୟାଣ୍ଡ୍ଲାଇନ୍ କନେକ୍ସନ୍ ଥିଲା ସେଥିରେ ଲୋକମାନେ କଥା ହେଉଥିଲେ ବହୁତ ସମୟରେ ସେଥିରେ ବହୁତ ଅସୁବିଧା ହେଉଥିଲା କାରଣ ତା'ର ଛିଣ୍ଡି ଯାଉଥିଲା କନେକ୍ସନ୍ ନଥିଲା ଏସବୁ ଥିଲା କିନ୍ତୁ ମୋବାଇଲ୍ ଯୁଗ ଯେତେବେଳେ ଆରମ୍ଭ ହେଲା ଦୁଇ ହଜାର ମସିହା ପରେ ବର୍ତ୍ତମାନ ଯଦି ଦେଖିବା ଆମର ଭାରତରେ ଶହେ ଚାଳିଶ କୋଟି ଲୋକଙ୍କ ଭିତରୁ ପାଖପାଖି ଅଶି କୋଟି ଲୋକଙ୍କ ପାଖରେ ମୋବାଇଲ୍ ରହିଛି ଏହା ଏଇ ଯେଉଁ ଅଶି କୋଟି ଲୋକଙ୍କ ପାଖରେ ମୋବାଇଲ୍ ଅଛି ଏହା ଭାରତର ଟେଲି ଯୋଗାଯୋଗ ବ୍ୟବସ୍ଥା କେତେ ଦୃଢ଼ ସୁଦୃଢ଼ ସେଇଟା ଏହା ଆମକୁ ସୁଚାଇ ଦିଏ ତେଣୁ ଆମେ ଯଦି ଦେଖିବା ବର୍ତ୍ତମାନ ଟେଲି ଯୋଗାଯୋଗ ବ୍ୟବସ୍ଥାଟି ପ୍ରାୟ ପ୍ରତ୍ୟେକ ଲୋକଙ୍କୁ ସାହାଯ୍ୟ କରୁଛି ସେମାନଙ୍କର ରୋଜଗାର କରିବାରେ ସେମାନଙ୍କର ଚିନ୍ତାଧାରାକୁ ଉପସ୍ଥାପନ କରିବାରେ ପାଠ ପଢ଼ିବାରେ ଶିକ୍ଷା ଗ୍ରହଣ କରିବାରେ ଏସବୁଥିରେ ଲୋକମାନଙ୍କୁ ସାହାଯ୍ୟ କରୁଛି କିଛି ସୂଚନା ପାଇବାରେ ଆଉ ଏଇ ଯେଉଁ ଟେଲି ଯୋଗାଯୋଗ ବ୍ୟବସ୍ଥାଟା ବର୍ତ୍ତମାନ ବହୁତ ଉନ୍ନତି ହୋଇଛି ଆଉ ଆମେ ଯଦି ଦେଖିବା ଆମେ ଆମର ନିଜର ଅଭିଜ୍ଞତା ଯଦି ଦେଖିବା ବର୍ତ୍ତମାନର ପିଲାମାନେ ଯେଉଁ ସ୍କୁଲ୍ ପାଠ ପଢ଼ୁଛନ୍ତି ସେମାନେ ମଧ୍ୟ ତାଙ୍କ ପାଠଟାକୁ ମଧ୍ୟ ଏଇ ମୋବାଇଲ୍ ଦ୍ୱାରା ମଧ୍ୟ ପାଠ ପଢ଼ିପାରୁଛନ୍ତି ସେଇଟା ତାଙ୍କୁ ବହୁତ ସାହାଯ୍ୟ କରୁଛି